ଆଜ୍ଞା ଆମର ମୁଁ ମୁଁ ଏବଂ ଆମର ଯେଉଁ ଅଛନ୍ତି ଘର ଲୋକ ଆମର ହେଉଛି ସମସ୍ତଙ୍କର ହିନ୍ଦୁ ଧର୍ମ ଆମର ହିନ୍ଦୁ ଧର୍ମ ଭାରତର ପ୍ରଥମ ଧର୍ମ ରୂପରେ ପରିଚିତ ଆମ ଦେଶରେ ସବୁଠୁ ଅଧିକ ଧର୍ମର ଲୋକ ହେଉଛନ୍ତି ହିନ୍ଦୁ ଧର୍ମ ଯାହାକି ଆମ ଭାରତକୁ ହିନ୍ଦୁ ଧର୍ମ ଦିଗରେ ଅଗ୍ରସର କରୁଅଛି ସେଥିପାଇଁ ଆମେ ଅନେକ ଭାବରେ ଜଳିତ ଅଛୁ ଆମର ଏହି ହିନ୍ଦୁ ଧର୍ମ ସହିତ ଏହି ଆମର ଧର୍ମର ବହୁତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାମାନ ରହିଅଛି ଯେପରିକି ଧାର୍ମିକ ଯୁଦ୍ଧ ରାଜନୀତି ଏପରି ଅନେକ କିଛି ଧନ୍ୟବାଦ